ମୁଁ ଗୋଟେ ଡେଲିପି ଖାଦ୍ୟ ପାଇଁ ଅର୍ଡ଼ର କରିଥିଲି ତେଣୁ ଏତେ ସମୟ ହେଲା ଡେରି ହେଲା କ'ଣ ପାଇଁ ମୁଁ ଆପଣଙ୍କୁ କହିଥିଲି ଦୁଇଟା ବେଳୁ ଖାଦ୍ୟ ଆଣି ଦେବା ପାଇଁ ଆସିକି ପାଞ୍ଚଟା ବାଜିଲାଣି ମୋତେ ଭୋକ ହିଁ ଲାଗିଲାଣି ପିଲାମାନେ ଭୋକରେ ଆଉଟୁପାଉଟୁ ହେଲେଣି କ'ଣ ପାଇଁ ଏତେ ସମୟ ହେଲାଣି ଖାଦ୍ୟ ଦେଲେନାହିଁ ତେଣୁ ଏ ଖାଦ୍ୟ ପାଇଁ ମୁଁ ପଇସା ଆପଣଙ୍କୁ ଟଙ୍କା ଟିଏ ବି ଦେବିନାହିଁ ତେଣୁ ଆପଣ ଖାଦ୍ୟ ଆଉ ଆଣନ୍ତୁ ନାହିଁ ଏଭଳି କଲେ ମୁଁ ଆଉ ସେକେଣ୍ଡ ଥର ପାଇଁ ଅର୍ଡ଼ର କରିବିନି